ଦୌଡ଼ିବା ବହୁତ ଭଲ ଅଭ୍ୟାସ ସକାଳୁ ମୁଁ ତିନି ଦୁଇ କିଲୋମିଟର୍ ଦୌଡ଼େ ସନ୍ଧ୍ୟାରେ ମଧ୍ୟ ଦୁଇ କିଲୋମିଟର୍ ଦୌଡ଼େ ଦୌଡ଼ିବା ଦ୍ୱାରା ସ୍ୱାସ୍ଥ୍ୟ ସୁ ମାନେ ବହୁତ ଶାନ୍ତି ଲାଗେ ମସ୍ତିଷ୍କ ସ୍ଥିର ରହେ ଆକ୍ଟିଭ୍ ରହେ ଏ ଶିରା ପ୍ରଶିରା ସବୁ ଆକ୍ଟିଭ୍ ରହେ ଏବଂ ମାନେ ଖାଇବା ଭୋକ ଟାଇମ୍ରେ ଲାଗେ ଦେହ ମାନେ ଏକ୍ସର୍ସାଇଜ୍ ହୋଇଯାଏ ଗୋଟେ ମାନେ ଦୌଡ଼ିବାରେ ବି ବହୁତ କିଛି ଉପକାରିତା ଅଛି ଏବେ ରୋଗରୁ ବହୁ ଡାଇବେଟିସ୍ଟା କମେ ଆଉ ଏମିତି ସବୁ ବହୁତ ପ୍ରକାରର କିଛି ଅଛି ଦୌଡ଼ିବା ପରେ ଆରାମ ବି ଲାଗେ ମାନେ କିଛି ଖାଇବାର ଇଏ ମାନେ ଖାଇଥିବ ଯଦି ଇଏ ଜିନିଷ ସିଏ ହଜମ ହେଇଯାଏ ଆଉ ଏଇ ସବୁ ପ୍ରକାର ଇଏ ହେଲେ ଦୌଡ଼ିବା ଦ୍ୱାରା ବହୁତ ଶାନ୍ତି ମିଳେ ଆଉ ଏମିତି ଆଉ ସବୁ ଦୌଡ଼ିଲେ ଗୋଡ଼ର ଯେଉଁ ଷ୍ଟିଫ୍ ହେଇଯାଏ ସେଇଟା ବି ମାନେ ଉପସମ ମିଳେ ଏଇ ସବୁ ପ୍ରକାରର ଶରୀର ପ୍ରତି ଉପକାର ହୁଏ ଏବଂ ବ୍ୟାୟମ ମଧ୍ୟ ହୁଏ ଦୌଡ଼ିବା ମଣିଷ ପାଇଁ ନିହାତି ଆବଶ୍ୟକ ଶରୀରର ସବୁପ୍ରକାର ଶାନ୍ତି ମିଳେ